ଭାରତରେ ଭାରତୀୟ ଚାକିରୀ ମାର୍କେଟ୍ ଚାକିରୀ ମାର୍କେଟ୍ରେ ବହୁତ ସାମ୍ପ୍ରତିକ ପିଲାମାନେ ସୁଯୋଗ ପାଉନାହାନ୍ତି ଏବଂ ଏହା ତା'ର ବହୁତ ଇଏର ସମ୍ମୁଖୀନ ହେଉଛନ୍ତି କାରଣ ଯେଉଁସବୁ ଆମର ରିଜର୍ଭ୍ବେସନ୍ ରହୁଛି ସେମାନେ ପାଉଛନ୍ତି ଏବଂ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଯେଉଁମାନେ ଯୋଗ୍ୟ ଚାକିରି ପାଇବାକୁ ବିବେଚିତ ହେଉଛନ୍ତି ସେମାନେ ଚାକିରି ପାଇପାରୁନାହାନ୍ତି ଯଦଦ୍ୱାରାକିି ଆମ ଦେଶରେ ଭାରତରେ ଯେଉଁ ମାନେ ଯେଉଁ ଲୋକ ପଢ଼ାପଢ଼ି କରିଛନ୍ତି ଏବଂ ଚାକିରି ପାଇବା ପାଇଁ ଯୋଗ୍ୟ ଅଟନ୍ତି ସେମାନଙ୍କୁ ମିଳୁନାହିଁ କିନ୍ତୁ ଯୋଉଁମାନଙ୍କର ଚାକିରି ମିଳେ ଯେଉଁମାନଙ୍କୁ ଚାକିରି ମିଳୁଛି ଯେଉଁଟାକି ଆମର ରିଜର୍ଭେସନ୍ରେ ସେମାନଙ୍କର ଇଏରେ ବହୁତ ଅସୁବିଧା ହେଉଛି